ହ୍ୟାଲୋ ସୁଭାଷିନୀ ହଁ ଭଲ୍ ଅଛ ତୁମର୍ ଦେହପାହା ସବୁ ଠିକ୍ ଅଛେ ତ ମ୍ୟାଚ୍ ଅଛେ ଜାନିଛ ତ ହଁ ତ ଭଲ୍ସେ ଖାଅ ଦେହପାହାକେ ଧ୍ୟାନ୍ ଦିଅ ଆଉ କେନ୍ତା କରି ଭଲ୍ସେ ଖେଲ୍ବ ସେଇଟା ଟିକେ ଚେଷ୍ଟା କର ହୁଁ ଆଉ ତୁମେ ତ ଭଲ୍ ଖେଲ୍ସ ଟିକେ ବୋଲିଂ ଉପରେ ଧ୍ୟାନ୍ ଦବ ଆଉ ତୁମର୍ ଉପରେ ସବୁ ଅଛେ କେନ୍ତା କରି ଭଲ୍ସେ ଖେଲ୍ବ ସକାଲୁ ପ୍ରାକ୍ଟିସ୍ ଟିକେ ଟିକେ କରୁଥିବ ହଉ ଆସ ଫିଲ୍ଡ୍କେ ସକାଲୁ ସେଟା ଆମେ କର୍ମା କେନ୍ତା ଭଲ୍ ହେଇପାର୍ବା ହୁଁ ଆଉ ତୁମେ ତ ଭଲ୍ ଖେଲ୍ସ କେନ୍ତାକରି ଆଉ ଭଲ୍ ହେବା ସେଟା ଚେଷ୍ଟା କର୍ବ ଆଉ ତମର୍ ବ୍ୟାଟ୍ ବଲ୍ ସବୁ ଠିକ୍ସେ ସଜାଡ଼ି ରଖିଥ ଖେଲ୍ ଉପରେ ଟିକେ ଧ୍ୟାନ୍ ଦେବ ଆଉ ଇ ମ୍ୟାଚ୍ଟା ଆମର୍ ଲାଗି ଇମ୍ପୋର୍ଣ୍ଟାଟ୍ ଆଏ ଟିକେ ଦେଖିକରି ଇଆଡ଼େ ସିଆଡ଼େ ଧ୍ୟାନ୍ ନାଇଦେବ କ୍ରିକେଟ୍ ଉପରେ ଧ୍ୟାନ୍ ଦିଅ ଜିତ୍ବାର ଆମର୍ ହାତେ ତ ନାଇନ କେନ୍ତା କରି ତୁମେ ଭଲ୍ସେ ଖେଲ୍ବ ସେ ଉପରେ ଧ୍ୟାନ୍ଟା ଦିଅ ତୁମର୍ ମନବଲ୍କେ ଟିକେ ଭଲ୍ସେ ଦୃଢ଼ କର ଆଉ ହାର୍ମା ଜିତ୍ମା ସେଟା ତ ପଛେ ଏକା ଦେଖାଯିବ ଭଲ୍ସେ ଟିକେ ଖେଲ୍ବ ଆଉ ହଣ୍ଡ୍ରେଡ୍ ପର୍ସେଣ୍ଟ୍ ଦେବାର୍ ଚେଷ୍ଟା କର୍ବ ଆଉ କିଛି କିଛି ଡାଉଟ୍ ଅଛେ ହଁ ଏଇଟା ପ୍ରାକ୍ଟିସ୍ କଲେ ହେଇଯିବା ହଁ ଆଉ ଆମର୍ ପ୍ଲେୟାର୍ମାନ୍ଙ୍କର୍ନୁ ସବୁନୁ ଭଲ୍ ତୁମେ ଖେଲ୍ସ ତୁମର୍ ଉପରେ ସବୁଅଛେ ହଁ ଆଉ ଇଆଡ଼େ ସିଆଡ଼େ ଧ୍ୟାନ୍ ନାଇଁ ଦିଅ ବେଶୀ ଖେଲ ଉପରେ ଧ୍ୟାନ୍ ଦିଅ ଆଉ କାଲି ସକାଲୁ ପଲେଇ ଆସ୍ବ ଫିଲ୍ଡ୍କେ ହଁ ଦଉଡ଼ା ଦଉଡ଼ି ଟିକେ କର୍ବ ହୁଁ ଆଉ ଦଉଡ଼ା ଦଉଡ଼ି କର୍ବ ତୁମର୍ ଦେହ୍ ଉପରେ ଧ୍ୟାନ୍ ଦେବ ସକାଲେ ଚାର୍ ବଜେରୁ ପଲେଇ ଆସ୍ବ ହୁଁ ଆଉ କାଣା କାଣା ଅଛେ କହ ହଁ ଟିକେ ଧ୍ୟାନ୍ ଦିଅ ନୂଆ ବ୍ୟାଟ୍ଟେ ଘିନିଥିବ ହଁ ଆଉ ତୁମର୍ ସବୁ ସାମାନ୍ମାନେ ଠିକ୍ ଅଛେ ତ ହଁ ସବୁ ରେଡି ଫେଡି କରିକରି ରଖିଥ ତୁମର୍ ବୁଟ୍ ହଁ ଆଉ ତୁମର୍ ଜର୍ସି ହଁ ଆଉ ଦେଖ୍ବ ଠିକ୍ ଟାଇମ୍ରେ ତୁମର୍ ଦେହ ଖରାପ୍ କରି ନାଇଁ ଦେବ ହଁ ହଁ ଖାନାପିନା ଉପରେ ବି ଧ୍ୟାନ୍ ଦିଅ ଟିକେ ଇଆଡ଼ୁ ସିଆଡ଼ୁର୍ ଖାନାପିନା ନାଇଁ ଖାଇବ ହଁ ଦଉଡ଼ା ଦଉଡ଼ି କର୍ବ ଟାଇମ୍ଥି ଶୁଇବ ହଁ ଆର୍ ଟାଇମ୍ଥି ଉଠିକରି ପ୍ରାକ୍ଟିସ୍ କର୍ବ ହଁ ଠିକ୍ ଅଛେ ଭଲ୍ସେ ଧ୍ୟାନ୍ ଦେବ ହେଲା ଆମର୍ ଲାଗି ଇମ୍ପୋର୍ଣ୍ଟାଟ୍ ଆଏ ମ୍ୟାଚ୍କେ ସେଟା ଧ୍ୟାନ୍ ଦେଇଥିବ ହଁ